ମୁଁ ଅନ୍ଲାଇନ୍ରେ ଫ୍ଲିପକାର୍ଟରୁ ଗୋଟେ ସୋନିର ଏଲ ଇ ଡି ଟିଭି ଅର୍ଡ଼ର୍ କରିଥିଲି ଅନଲାଇନ୍ରେ ଅର୍ଡ଼ର୍ କରିବା ଦ୍ୱାରା ମୋତେ ବହୁତ ଲାଭଦାୟକ ମିଳିଥିଲା କାରଣ ମାର୍କେଟ୍ ଠାରୁ ଟିଭିର ଦାମ୍ଟି ମୋତେ ପାଞ୍ଚ ହଜାର କମ୍ ପଡ଼ିଥିଲା ଟିଭିଟି ବହୁତ ସୁନ୍ଦର ଭାବେ ପ୍ୟାକିଂ ହୋଇ ଅନ୍ଲାଇନ୍ ସେବାରେ ଆସି ଆମ ଘର ପାଖରେ ପହଞ୍ଚିଥିଲା ମୋତେ କେଉଁଠିକି ଯିବାକୁ ପଡ଼ିନଥିଲା ସେମାନେ ଆଣି ଆମ ଘର ପାଖରେ ମୋତେ ମୋ ଅର୍ଡ଼ର୍ଟା ମୋ ଟିଭିଟା ମୋତେ ଦେଇ ଦେଇଯାଇଥିଲେ ସୁନ୍ଦର ଭାବରେ ଟିଭିଟା ଥିଲା ତ ମୁଁ ସେ ଟିଭିଟାକୁ ଆସି ଦୁଇ ବର୍ଷ ହେଲାଣି ଅର୍ଡ଼ର୍ କରିଥିଲି ବିଗତ ସେ ଟିଭି ଏପର୍ଯ୍ୟନ୍ତ ବହୁତ ଭଲ ଚାଲିଛି ଏପର୍ଯ୍ୟନ୍ତ କୌଣସି ଖରାପ ତୃଟି ଦେଖାଇନାହିଁ ତା'ର ଫିଲିମ୍ର କ୍ଵାଲିଟି ତା ସାଉଣ୍ଡ୍ ସବୁ ବେଷ୍ଟ ଟିଭି ଭଲ ଚାଲିଛି ସବୁ ଭଲ ଅଛି ଏ ପାଇଁ ମୁଁ ବହୁତ ଖୁସି ଯେ କି ଅନଲାଇନ୍ ସେବା ବହୁତ ଭଲ ଅଛି ଅନଲାଇନ୍ ସେବା ଗୁଡ଼ାକ ବହୁତ ଭଲ ସେମାନେ ଦେଉଛନ୍ତି ସେଥିପାଇଁ ମୁଁ ବହୁତ ଖୁସି